ମାନସ ବାବୁ ତୁମର୍ ପାଖରୁ ଯେନ୍ ଶାଢ଼ୀଟା କିଣିଥିଲି ସେଟା ମତେ ବହୁତ ଭଲ୍ ଲାଗ୍ଲା ଇ ଶାଢ଼ୀର୍ ଯେନ୍ କଲର୍ଟା ପୁରା ଝକାଶ୍ ଲାଗୁଛି ମୁଇଁ ଯେତେବେଲେ ଶାଢ଼ୀଟା ପିନ୍ଧିକରି ବାହାରଲି ସଭିଏଁ ମତେ ବହୁତ ବଢ଼ିଆଁ ହେଇଛେ ବୋଲି କହିଲେ ଆର୍ ଇ କଲର୍ଟା ତତେ ବହୁତ ମାନୁଛେ ବୋଲି କହିଲେ ହେଥିର୍ ଲାଗି ଇ ଶାଢ଼ୀଟା କିଣିକରି ମୋତେ ବହୁତ ଭଲ୍ ଲାଗ୍ଲା